ହଁ ମୁଁ ଭାବୁଛି ଅଧିକ ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ା ଯିବା ଉଚିତ କାରଣ ଯେପରିକି କାର୍ପେଟିଂ ପ୍ଲମ୍ବିଂ ଷ୍ଟିଚ୍ କୁକୁଡ଼ା ଆଉ ପଶୁପାଳନ ଏହି ବିଷୟରେ ପିଲାମାନଙ୍କୁ ନିହାତି ଜାଣିବା ଦରକାର କାର୍ପେଟିଂରେ ଯେମିତି କାଠ କାମ କାଠରେ ବିଭିନ୍ନ କାମ ହୋଇଥାଏ ବିଭିନ୍ନ ଟେବୁଲ ବ୍ୟାଞ୍ଚ ଗଡ଼ରେଜ ସବୁ ଜିନିଷ କାଠରେ ତିଆରି ହୋଇଥାଏ ସେହି ବିଷୟରେ ଜାଣିବା ନିହାତି ଦରକାର ଆଉ କୁକୁଡ଼ା ପଶୁପାଳନ ଏହି ବିଷୟରେ ବି ନିହାତି ଜାଣିବା ଦରକାର କାରଣ କୁକୁଡ଼ା ପାଳନରେ କେତେ ଲାଭମାନ ହୋଇଛି ଆଉ ପଶୁପାଳନ କରିବା ଦ୍ୱାରା କଣ ଫାଇଦା ହେଉଛି ଏହି ବିଷୟରେ ସେମାନେ ନିହାତି ଜାଣିବା ଦରକାର ଅଛି